ଆଜି ଆଗକାଳରେ ଆଗବେଳେ ଲୋ ପିଲାମାନେ ସବୁ କ୍ରିକେଟ୍ ଫୁଟବଲ୍ ଏଇସବୁ ଜିନିଷ ଗୁଡ଼ାକ ଖେଳୁଥିଲେ ତ ଏବେ ଗାଁ ଗହଳିରେ ସେ ସବୁ ଜିନିଷ ଗୋଟେ ଖେଳୁଛନ୍ତି କିନ୍ତୁ ତାସହିତ ଏବେ ଯେଉଁ ବିଭିନ୍ନ ପ୍ରକାର ପ୍ରୋଗ୍ରାମ୍ ଯାହା ଗଭର୍ଣ୍ଣମେଣ୍ଟ ତରଫରୁ ଆସୁଛି ସେଥିପାଇଁ ପିଲାମାନେ ସବୁ ସାଙ୍ଗ ହୋଇକି କିଏ ଭଲିବଲ୍ ଏବେ ଖେଳିଲେଣି ଟୁର୍ଣ୍ଣାମେଣ୍ଟ୍ ବହୁତ ହେଉଛି ଭଲିବଲ୍ ହେଉଛି ତା'ପରେ ଖୋ ଖୋ ହେଉଛି କବାଡ଼ି ହେଉଛି ତା'ପରେ ସବୁ ପ୍ରକାର ଗେମ୍ ଯାହାକି ଇରେ ମାନେ ଆଉ ଏଇସବୁ ଜିନିଷ ଗୁଡ଼ାକ ଖେଳ ହେଉଛି କ୍ରିକେଟ୍ ଫୁଟବଲ୍ ତ ଜାଣ ଆଉ ମାନେ ସମସ୍ତେ ଖେଳୁଛନ୍ତି କିନ୍ତୁ ଏଇସବୁ ଜିନିଷ ଗୁଡ଼ାକ ଏବେ ଆସ୍ତେ ଆସ୍ତେ ମାନେ ଡେଭଲପ୍ ହେବାରେ ଲାଗିଲାଣି ତ ଏବେ ସମସ୍ତେ ଭଲିବଲ୍ ଅଧିକା ଖେଳୁଛନ୍ତି ଆଉ କବାଡ଼ିକୁ ଉପରେ କବାଡ଼ି ଖୋ ଖୋ ଏଇସବୁ ଜିନିଷ ଉପରେ ଅଧିକ ଧ୍ୟାନ ଦେଉଛନ୍ତି